ଏମିତି ତ ମୁଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଏ କେଉଁ ଖାଦ୍ୟ କେବେ ମୁଁ ଘୃଣା କରେନି କି ଖାଏନି ଏମିତି ନାହିଁ କିନ୍ତୁ ମୋର ସବୁଠୁ ପ୍ରିୟ ଖାଦ୍ୟ ହେଉଛି ପଖାଳ ପଖାଳ ଆଳୁ ଚଟଣି ମୋର ହେଉଛି ପ୍ରିୟ ଖାଦ୍ୟ ମୁଁ ଯେହେତୁ ଓଡ଼ିଆ ଘରର ଚାଷୀ ଘରର ପିଲା ମୁଁ ସକାଳୁ ଉଠିଲେ ସାତଟା ଆଠଟା ଭିତରେ ପଖାଳ ଖାଏ